ପ୍ରକୃତରେ ପୁରୁଣା ପୀଢ଼ି ନୂତନ ଯୁବ ପୀଢ଼ିଙ୍କ ତୁଳନାରେ ଅଧିକ ଧାର୍ମିକ ମନୋଭାବରେ ଥିଲେ ସେମାନେ ଅଧିକ ସମୟ ବି ପାଉଥିଲେ ଆଜିକାଲି ର ଯୁବପୀଢ଼ି ଙ୍କର ଅତ୍ୟନ୍ତ ବିଜି ରହିଲେ ସେମାନେ ଏତେ କର୍ମ ନିଯୁକ୍ତି ସେମାନଙ୍କର ବଢ଼ିଗଲା ସେମାନେ ଧାର୍ମିକ ଚିନ୍ତାଧାରା ପାଇଁ ସମୟ ମଧ୍ୟ କମ୍ ଦେଲେ ଗାଁ ଗହଳିରେ କେତେ ଗୁଡ଼ିଏ ଭାଗବତ ଟୁଙ୍ଗି ପୁରାଣ ଏଇ ସମ୍ବନ୍ଧୀୟ ଆଲୋଚନା ଯେଉଁ କରାଯାଉଥିଲା ସେଗୁଡ଼ିକ ମଧ୍ୟ ଆସ୍ତେ ଆସ୍ତେ ଲୋପ ପାଇଗଲା ଯୁବପୀଢ଼ି ସକାଳ ହେଲେ ସେମାନେ ଏତେ ବ୍ୟସ୍ତତା ଭିତରେ ରହୁଛନ୍ତି ସେମାନଙ୍କୁ ଖାଇବାକୁ ମଧ୍ୟ ସମୟ ନାହିଁ ଯାହାଦ୍ୱାରା କି ସେମାନେ ବାଟରେ ଘାଟରେ ଯେଉଁଠି ପାଇଲେ ଫାଷ୍ଟଫୁଡ଼ ମଧ୍ୟ ଗ୍ରହଣ କରିକିରି ସିଧା ତାଙ୍କର କର୍ମ କ୍ଷେତ୍ରକୁ ଆଗେଇ ଚାଲିଛନ୍ତି ଏବଂ ଧର୍ମ ଧାର୍ମିକ ଚିନ୍ତାଧାରା ପାଇଁ ତାଙ୍କ ପାଖରେ ସମୟର ଅଭାବ ହୋଇଯାଇଛି ପ୍ରକୃତରେ ନଚେତ୍ ସେମାନେ ନିଶ୍ଚିତ ଭାବରେ ଗଠନ ମୂଳକ ଚିନ୍ତାଧାରା ସେମାନଙ୍କର ରହିଛି କିଛି ଅସୁବିଧା ନାହିଁ ତେଣୁ ଏହାର କିମିତି ଗୋଟିଏ ପରିବର୍ତ୍ତନ ଆସିବ ତେଣୁ ଏଥିପାଇଁ ଏଇ ଯୁବପୀଢ଼ିଙ୍କୁ ଆଉ ଟିକେ ସଚେତନ କରିବା ପାଇଁ ଯଦି ଶିକ୍ଷା ମାଧ୍ୟମରେ ପାଠ୍ୟ ପୁସ୍ତକରେ କିଛି ତଥ୍ୟ ଯେଉଁଟାକି ହୃଦୟ ସ୍ପର୍ଶୀ ହେବ ଯୁବପୀଢ଼ିଙ୍କର ସେହିଗୁଡ଼ିକୁ ନିଶ୍ଚିତ ଭାବରେ ଆମେ ତାହା ଭିତରେ ପ୍ରବର୍ତ୍ତନ କରିବା